ଉଣେଇଶ୍ ମସିହା ଚିନ୍ ଦେଶରୁ ଇ ଆମର୍ ଦେଶ୍ କେ ଇ'ଟା କୋରୋନା ମହାମାରୀ ଆସିଥିଲା ଆଉ କୋରୋନାର ଲାଗି ବଜାର୍ ଇଟାମାନେ ସ୍କୁଲ୍ କଲେଜ୍ମାନେ ସବୁ ବନ୍ଦ୍ ହେଇଥିଲା ସାଙ୍ଗ୍ ସାଙ୍ଗକେ ମାନ୍କେ ମିଶି ନି ହେଉଥାଇ ଆରୁ ଘରେ ଲୋକ୍ ମାନ୍ଙ୍କର୍ ସାଙ୍ଗେ ଡେଗା ରୋଗ୍ ବୋଲି କେହି କାହାର୍ ସାଙ୍ଗେ ଛୁଆଁ ଏନ୍ତା ଇ'ଟା ମାନେ ବି ନେଇ କରି ହେଉଥାଇ କାହାର୍ଟା ମାନେ ତା'ର୍ ସାଙ୍ଗେ ମିଶି ନି ହେଉଥାଇ ଆରୁ କୋରୋନା ପଜିଟିଭ୍ ବାହାରିଲା ବେଲେ ସେ ଲୋକର୍ ସାଙ୍ଗେ କଥାବାର୍ତ୍ତା ବି ବନ୍ଦ୍ କରି ଦେଉଥିଲେ ଖାଇବା ପିଇବାର୍ ବି ସିଏ ଅଲ୍ଗା ସେ ବାସିନ୍ଦା ବୋଲିକିନା ଦେଉଥିଲେ ସାଙ୍ଗ୍ମାନ୍ଙ୍କର୍ ସାଙ୍ଗେ ସାଙ୍ଗ୍ ହେଇ ନି ପାରୁଥାଇ କଲେଜ୍ମାନେ ସ୍କୁଲ୍ମାନେ ସବୁ ବନ୍ଦ୍ ହେଇଯାଇଥିଲା ଘରେ ଏନ୍ତା କିନା ଯେ କି ଘରେ ଗୁଟେ ଲୋକ୍ କେ ବନ୍ଦ୍ କରି ଦିଆଯାଉଥିଲା ହେନ୍ତା କିନା ବ୍ୟବହାର କରିଥିଲେ ଲୋକ୍ ଗୁଟେ ଲୋକ୍ କେ କୋରୋନା ଯାହାକେ ବାହାରି ଥିଲା ହେନ୍ତା କିନା ତ ଅଧା ଲୋକ୍ ମରିବି ଯାଉଥିଲେ ପଜେଟିଭ୍ ବାହାରିଲା କେ ହସ୍ପିଟାଲ୍ ହେନ୍ତା ଡେକା ରୋଗ୍ ବୋଲିକିନା ମରି ଯାଉଥିଲେ ଲୋକ୍ମାନେ ଆରୁ ସେତକ ଶବ ଦାହ ବି ନି କରି ଶବ ଦାହ ବି ନି କରି ପାରୁଥାଇ ଇ'ଟା ହେନ୍ତା କି ନା ଇ'ଟା କରି ଦେଉଥିଲି